ଆମେ ପଶୁପାଳନ କରି ଆମେ ବିଲରେ ସବୁ ଗଛ ଲଗାଇ ପଶୁପାଳନ କରି ଯାହା ସରକାର ତରଫରୁ ଆମକୁ ମିଳିଲେ ଗାଈ ଗୋବର ମୂତ୍ର ନେଇ ସବୁ ଖତ ଜମି ଚାଷ କରିଲେ ଆମକୁ ସବୁ ଚାଷ କରିବା ପାଇଁ ଭଲ ଲାଗିବ ଆଉ ପଶୁପାଳନ କରି ପଶୁ ରଖି ଆମେ ସବୁ ସରକାର ତରଫରୁ ସାହାଯ୍ୟ ମିଳିଲେ ପଶୁପାଳନ କରି ଆମେ ସବୁ ସେବନ କରି ରଖିପାରୁ ଆମକୁ ଯାହା ଖତ ଦ୍ୱାରା ମୂତ୍ର ଦ୍ୱାରା ଗାଈ ଗୋବର ସବୁ ନେଇ ଆମେ ଚାଷ କରିପାରୁ